ଆମେ ପଶୁପାଲନ୍ରୁ ଗୁୁରସ୍ ମିଳିଥିସି ଗୁୁରସ୍ରୁ ଆମେ ଗୁରୁସ୍ ନେଇକି ସୋସାଇଟିରେ ଦେଇଥିସୁଁ ସୋସାଇଟିନୁ ଆମେ ଗୋଟେ ମାସ୍ ସର୍ଲା ପରେ ଆମେ ପଏସା ବି ପଇଥିସୁଁ ସେତ୍କିି ନି ଖାଲି ପଶୁପାଲନ୍ରୁ ଆମେ ଚାଷ୍ ବି କରିଥିସୁଁ ଚାଷ୍ରୁ ଆମେ ବହୁତ୍ କିଛି ପଇପାର୍ସୁଁ ଯେନ୍ଟାକି ଆମେ ଚାଷ୍ କର୍ସୁଁ ମୁଖ୍ଫୁଲି ଯେନ୍ଟାକି ବାଦାମ୍ ଧାନ୍ ମୁଗ୍ ବିରି ସେ ବହୁତ୍ କିଛି ଇତ୍ୟାଦି ଆମେ ଚାଷ୍ କରିଥି ଥିସୁ ବହୁତ୍ ଆମ୍କୁ ସାହାଯ୍ୟ ମିିଲ୍ସି ପଶୁପାଳନ୍ରୁ ଆଉ ବହୁତ ଆମେ କ୍ଷୀର ବି ଆମକୁ ଦେଇଥାନ୍ତି ପଶୁ ଯେଉଁ ଆମେ ତାଙ୍କୁ ଦେଇଥାଉ